ପୁରା ବ୍ରହ୍ମାଣ୍ଡରେ ଅଛି ଆମର ବୁଦ୍ଧ ଶୁକ୍ର ପୃଥିବୀ ମଙ୍ଗଳ ବୃହସ୍ପତି ଶନି ନେପଚୁନ୍ ୟୁରେନସ୍ ପ୍ଲୁଟୋ ଏଇଟା ହେଉଛି ଆମର ଦୁନିଆଁ ପୃଥିବୀର ତିନି ଭାଗ ହେଉଛି ଜଳ ଗୋଟେ ଭାଗ ହେଉଛି ସ୍ଥଳ ଆମେ ସ୍ଥଳରେ ରହୁଛୁ ବାକି ସବୁ ସମୁଦ୍ର ଇଏ ହେଉଛି ବ୍ରହ୍ମାଣ୍ଡ ବ୍ରହ୍ମାଣ୍ଡରେ ଆମେ ଲୋକମାନେ କେବଳ ଆମର ପୃଥିବୀରେ ହିଁ ରହୁଛୁ ବାକି ଜାଗାରେ ତ ସବୁଆଡ଼େ ପାଣି ଏ ପୃଥିବୀରେ ଖାଦ୍ୟ ସ୍ଥଳ ଅଛି ସ୍ଥଳରେ ଆମେ କାମ କରି ଶିଖିଛୁ କାମ କରୁଛୁ କାମ କରି ଖାଉଛୁ ଆଉ ବୁଧ ଶୁକ୍ରରେ ବହସ୍ପତିରେ କରିକି କରି ପୁରା ବ୍ରହ୍ମାଣ୍ଡରେ ଆମର ଦେବାଦେବୀ ସବୁ ଅଛନ୍ତି ଦୁନିଆଁ ଚାଲିଛି ସଂସାର ଅଛି ଏ ଜୀବନକୁ ରଖିବା ପାଇଁ ବୋଲି କ'ଣ ହେଉଛି ଦେଖାଯାଉ ପ୍ରଭୁ ଶ୍ରୀ ଜଗନ୍ନାଥ ଅଛନ୍ତି ବହୁତ ଦୁନିଆଁ ଅଛି ବୁଲିବା ପାଇଁ ବାହାରେ ବାହାରେ ବହୁତ କିଛି ଅଛି